ହଁ ମୁଁ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଅଛି ମୋତେ ଗୀତ ଗାଇବାପାଇଁ ଭଲ ଲାଗେ ମୁଁ ଏହା ଛୁଆବେଳୁ ଦୀର୍ଘ ଦଶବର୍ଷ ଯାଏ ପ୍ରଶିକ୍ଷଣ ନେଇଛି ପାରମ୍ପରିକ ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ ଆଧୁନିକ ସଙ୍ଗୀତ ଇତ୍ୟାଦି ଗାଇଥାଏ ଆମ ଆଞ୍ଚଳ ରେ ଏ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଁ ଗୀତ ମଧ୍ୟ ଗାଇଥାଏ ନୃତ୍ୟ ରେ ମୁଁ ଓଡ଼ିଶୀ ନୃତ୍ୟ କିଛି ଜାଣିଛି ଏବଂ ଆମ ସାଂସ୍କୃତିକ ସାହି ଭିତରେ ଯେତବେଳେ ଗାଁ ଭିତରେ ହୁଏ ମୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କିଛି ନୃତ୍ୟ ମଧ୍ୟ ପ୍ରଦର୍ଶନ କରିଛି ନାଟକ ରେ ମୁଁ ଆଙ୍କରିଙ୍ଗ କରେ ଏବଂ ନାଟକ ରେ ଛୋଟ ବଡ଼ କାର୍ଯ୍ୟକ୍ରମ ରେ ନାଟକ ରେ ମୁଁ ଭାଗ ମଧ୍ୟ ନେଇଥାଏ ସେଥିରେ ଭାଗ କରି ମୁଁ ନିଜକୁ